ହଁ ହ୍ୟାଲୋ କିଏ କହୁଥିଲେ ଆଜ୍ଞା ଆଜ୍ଞା ହଁ ହଁ ହଁ ହଁ ଜାଣିଲି ଜାଣିଲି ଜାଣିଲି ସାହୁ ମିଠା ଦୋକାନ ତ ହଁ ହଁ ହଁ ରହିଯାଉଛିି

ଯେ କିନ୍କିନା ଲିକେଜ୍ଫିକେଜ୍ ଅଛି ପାଇପ୍ କି ଅଲଗା କାଁ ପ୍ରୋବ୍ଲେମ୍ ଅଛି ଆଚ୍ଛା ଆଚ୍ଛା ନାଇଁ କାଣା ଭିତରେ ପଶିପଶା ଯେଇକିରି ରହିଯାଇଥିବା ବି ବୋଲେ ହେନ୍ତା ହେନ୍ ତ ସମସ୍ୟାମାନେ ହେଲେ ଫେନ୍ ନ ହେଟା ବେତର୍କେ ନେଇ ଯାଇଥିମି

ମୋର ଠିକ୍ ଅଛି ମୁଇଁ ଗ୍ୟାପ୍ ଟିକେ ବନଉଚିଁ ଏଇଟା ଆପଣଙ୍କର୍ ଲାଗି ଦିନେ ବେଲେ ଛାଡ଼ିକି ଗଲେ ଚଲବାଟା ହଁ କାମ୍ କେନ୍ତା ଠିକ୍ କାମ୍ ଲାଗ୍ବା ସେ କାମ୍ ଦେଇ ଫରି ଫିଜ ଆଜ୍ଞା ବୁଝିଲେ ବୋଲେ କେତେ କେତେ ଟାଇମ୍ କାମ୍ ରଖ ଆଉ କିଛି ବୋଲେ ଦେଖୁ ଆଜ୍ଞା ଆଉ କିଛି ବାଲା ଇଲେକ୍ଟ୍ରିକ୍ ଉପରେ ବି ଯେନ୍ଟା ଆସେ ତା'ର୍ ପରେ ଆମର୍ ସ୍ପାର୍କିଙ୍ଗଫାର୍କଙ୍ଗ ହଉଚେଁ କେଁ ହଁ ହଁ ବୋଇଲେ ହେ ବୋର୍ଡ଼ କି ଟିକେ ଖୋଲି ଦେଲେ ବି ଜଣା ପଡ଼ିଯିବ କି କାଣା ପ୍ରୋବ୍ଲେମ୍ ହେଇଚି ଆଉ ବଲେ ଯେନ୍ ଦିନ୍ ଯିମା ହେ ଦୁଇଟାକେ ଥରକେ ଦେଖି ଦେଲେ ଠିକ୍ ହବନିକା ବୋଲେ ଠିକ୍ ଅଛି ମୁଇଁ ଆଜି ତ ହେଲା ମଙ୍ଗଲବାର ବୁଧବାର ଗୁରୁବାର ଶୁକ୍ରବାର ଦିନର୍ କେତେ ବଜେନ ଆପଣ ଦୋକାନ ଖୋଲଚନ୍ କି ହଁ ମୁଇଁ ମୁଇଁ ସାଢ଼େ ନଅ ଦଶ ବଜେ ଭିତରେ ପହଞ୍ଚି ଯେଇଛେଁ